ଗ୍ରାମାଞ୍ଚଳରେ ଯେଉଁ କ୍ରିକେଟ ମ୍ୟାଚ୍ ହୋଇଥାଏ ତ ଟୁର୍ନାମେଣ୍ଟରେ ଦୁଇଟା ଟିମ୍ ମଧ୍ୟରେ ରହିଥାଏ ପିକ୍ଚର କାର୍ଡ଼ ଦିଆଯାଇଥାଏ ଟିମ୍ କୁ ଆଲକୋହଲ ସହିତ କଣ୍ଟ୍ରାକ୍ଟ କରାଯାଇଥାଏ ଟିମ୍ ଆସିବ ତ କେମିତି ଆସିବ ସେ ମଧ୍ୟ ତା ଟିମ୍ ଧରି ଆସିଥାଏ ଟିମ୍ ଧରିକି ଆସିବା ପରେ ଦୁଇ ଟିମ୍ ଭିତରେ ମ୍ୟାଚ୍ ଆରମ୍ଭ ହୋଇଥାଏ ଦର୍ଶକ ବିଭିନ୍ନ ଗାଁରୁ ଆସିଥାନ୍ତି ଦର୍ଶକ ତ ଯେଉଁ ଟିମ୍ ଆରମ୍ଭ ହୋଇଥାଏ ପିଲାଙ୍କ ମଧ୍ୟରେ ପିଲାମାନେ ବି ଭଲ ଖେଳିବାକୁ ଚେଷ୍ଟା କରନ୍ତି କାହିଁକି ନା ଭଲ ଖେଳିବା ଦ୍ୱାରା ତାଙ୍କ ପାଇଁ କିଛି ବି ସରପ୍ରାଇଜ ଥାଏ ଗିଫ୍ଟ କିଛି ଥାଏ ତ ଯିଏ ବି ଭଲ ଖେଳିବ ତାଙ୍କୁ ଦର୍ଶକ ବି ଆଡ଼ଭାନ୍ସ ଗିଫ୍ଟ ଦିଅନ୍ତି ତ ସେଥିପାଇଁ ଦୁଇ ଜଣଙ୍କ ମଧ୍ୟରେ ମ୍ୟାଚ୍ ହୋଇଥାଏ ତାପରେ ବି ଯିଏ ବି ଭଲ ଖେଳେ ଗାଁରୁ ବ୍ଲକସ୍ତରୀୟ ଯାଏ ବ୍ଳକରୁ ଡିଷ୍ଟ୍ରିକ୍ଟକୁ ଯାଏ ତ ଡିଷ୍ଟ୍ରିକ୍ଟରୁ ଇଣ୍ଟେରନେଶନାଲ ଯାଏ ତାର ଲାଇଫ ଗଢ଼ିଥାଏ ଖେଳିବାରୁ କିଛି ସାର୍ଟିଫିକେଟ ବି ମିଳିଥାଏ ଖେଳ ସାର୍ଟିଫିକେଟ ଯାହାକି ଭବିଷ୍ୟତରେ କାମ ଦେଇଥାଏ ତ ଖେଳର ବି ବହୁତ ଫ୍ୟାସିଲିଟି ଅଛି ତ ଖେଳିବା ବହୁତ ଭଲ